ରେସିପି ତ ଆମର କେତେ ପ୍ରକାର ଅଛି ବହୁତ ପ୍ରକାର ରେସିପି ଅଛି ସେ ବିଷୟରେ ଜାଣିବା ପାଇଁ ରେସିପି ବିଷୟରେ ମାନେ ଖାଦ୍ୟ ବିଷୟରେ କାହାକୁ ଅଜଣା ଅଛି ନା ଜାଣିବା ପାଇଁ କାହାର ଇଚ୍ଛୁକ ନାହିଁ ନା ଖାଇବା ପାଇଁ କାହାକୁ ଇଚ୍ଛା ପ୍ରକାଶ ହୁଏନି ମୁଁ କେବେ ଯେକୌଣସି ରେସିପି ତିଆରି କଲାପରେ ମୁଁ କେବେ କାହାକୁ ଅନୁସରଣ କରେନି ଅନୁକରଣ କରେନି ଟିଭିରୁ ଦେଖେନିକି ୟୁଟ୍ୟୁବ୍ରୁ ଦେଖେନି କି ଭିଡ଼ିଓ ଦେଖେନି ମୁଁ ନିଜେ ନିଜେ ନିଜର ମାଇଣ୍ଡ୍ରେ ଯାହା ଆସିଲା ମୁଁ ତାହା ରେସିପି ବନାଏ ମନେକର ରେସିପି ବନାଇଲି କ'ଣ କ'ଣ କେତେବେଳେ କ'ଣ ହେବ ମୁଁ ଜାଣିଛି ମୋତେ ଜଣା ଗୋଟେ ସନ୍ତୁଳା କଲି ବିଭିନ୍ନପ୍ରକାର ସୁଷମ ଖାଦ୍ୟ ଯେଉଁ ଆମର ବାଡ଼ି ବଗିଚାରେ ମିଳୁଛି ଯେଉଁ ଅମୃତଭଣ୍ଡା ଛୁଇଁ ସଜନା ଛୁଇଁ ଭେଣ୍ଡି ବୋଇତି କଖାରୁ କୁନ୍ଦୁରି ଆକୁ ନେଇକିରି ଗୋଟେ ଦେଶୀ ଆଳୁ ଆକୁ ନେଇକିରି ଗୋଟେ ରେସିପି କଲି ସନ୍ତୁଳା ସନ୍ତୁଳା ଫାଷ୍ଟ୍ କ'ଣ କରିବି ନା ପାଣି ଦେଇଦେବି ପାଣି ଫୁଟିଲା ପରେ ତାକୁ ପରିବା ପଡ଼ିବ ଲୁଣ ପଡ଼ିବ ହେଲା ତାକୁ ସେ ସିଝିଲା ପରେ ତାକୁ ବାହାର କରିଦେବି କମ୍ ଝୋଳ ଥିବ ବାହାର କଲା ପରେ ତାକୁ ଫୁଟଣ କରିବି ରସୁଣ ପିଆଜ କଞ୍ଚା ଲଙ୍କା ଜିରା ସୋରିଷ ଭୃଷଙ୍ଗ ପତ୍ର ତାକୁ ସୋରିଷ ତେଲ ବା ଆମର ଫ୍ରିଡମ୍ ତେଲରେ ତାକୁ ଫୁଟଣ ଦେବି ଫୁଟଣ ଦେଲା ପରେ ଜିରା ଗୁଣ୍ଡ ଟିକିଏ ଲାଷ୍ଟ୍କୁ ଛାଡ଼ିଦେବି ବଢ଼ିଆ ଟେଷ୍ଟ୍ ହୁଏ ମୁଁ ନିଜେ ନିଜେ ଯାହା ଭାବିଲି ତାହା ବନାଇଲି ମୁଁ କେବେ କୌଣସି ଟି ଭି ସୋ କି ୟୁଟ୍ୟୁବ୍ ଭିଡ଼ିଓରୁ ଦେଖେନି ନିଜର ମାଇଣ୍ଡ୍ ବଳରେ ଯାହା ମୁଁ ଶିଖିଲି ଯାହା ହେଲା ମୁଁ ସେ ବିଷୟରେ ମୁଁ ନିଜେ ନିଜେ ରେସିପି ବନାଉଛି